ଆଗ କାଳରେ ଲୋକମାନେ ଚାକିରିକୁ ଏତିକି ଇମ୍ପୋଟାନ୍ସ ଦେଉନଥିଲେ ଚାକିରି ହେଲେ ତ ହେଲା ନହେଲେ ନାହିଁ ରହିକି ଚାଷ କରୁଥିଲେ କିନ୍ତୁ ଯୁଗ ଯେତେ ବଦଳି ବଦଳି ଗଲା ଏବେ ବର୍ତ୍ତମାନ ଲୋକ ଚାହୁଁଛନ୍ତି କି ଯାହା ହଉ କି ନ ହଉ କିନ୍ତୁ ଚାକିରି ଗୋଟେ ଦରକାର ସମସ୍ତେ ସରକାରୀ ଚାକିରିକୁ ଅନାଇକି ବସିଛନ୍ତି କିନ୍ତୁ ଯେଉଁଗୁଡ଼ାକ ମାର୍କେଟିଂ ଲାଇନ୍ ରହିଲା ସେଥିରେ ବିଜନେସ୍ ରହିଲା ସେଥିରେ ବହୁତ ଲାଭ ଲୋକମାନେ ଏଇଟା ବୁଝି ପାରନ୍ତିନି ସମସ୍ତେ ଭାବନ୍ତି କି ହଁ ମାର୍କେଟିଂ ଲାଇନ୍ରେ ବୁଲିବାକୁ ପଡ଼ିବ କରିବାକୁ ତା ପଡ଼ିବ କିନ୍ତୁ ପ୍ରଥମରୁ ବୁଲିବାକୁ ପଡ଼ିବ କିନ୍ତୁ ତାପରେ ରହିଗଲା ପରେ ଭଲ ଫାସିଲିଟି ମାର୍କେଟିଂ ଲାଇନ୍ରେ ମିଳେ ଯେଉଁଗୁଡ଼ାକ ଏକ୍ସପିରିଏନ୍ସ ଯେଉଁମାନେ ହେଇଯାନ୍ତି ସେମାନେ ଘରେ ବସିକି କାମ କରନ୍ତି ତ ଭାରତୀୟ ଚାକିରିରେ ଭଲ ସୁବିଧା ସୁଯୋଗ ମିଳେ କିନ୍ତୁ ଲୋକମାନେ ଗଭର୍ଣ୍ଣମେଣ୍ଟ ଜବ୍କୁ ଅନାଇକି ବସିଥାନ୍ତି